କେଉଁଠିକି ହଁ ହଁ ଯିବା କିଏ କିଏ ବାହାରିଛ ନା କ'ଣ ହଁ ହଁ ହଁ ହଁ ହଁ ହଁ ଯିବା ମୁଁ ତ ଭାବୁଥିଲି ଯିବାପାଇଁ ବୋଲି ଯିବା ନହେଲେ ମିଶିକି ଯେଉଁଦିନ କହିବ ଆହୁରି ଅଧିକ ହେଇକରି ଗହଳି ହେଇକରି ଗଲେ ଆହୁରି ବି ମଜା ଲାଗିବ ହଁ ଆମର ଘରର ସବୁ ବାହାରି ପଡ଼ିଲେ ଅଧିକ ଲୋକ ହେଇଯିବେ ପଡ଼ିଶା ଘରକୁ ଡାକିବା ଦରକାର ପଡ଼ିବନି ହଁ ହଁ ଗାଡ଼ି ଭଡ଼ା କରିବା ନହେଲେ କାହିଁରେ ଯିବା ଆଉ ହଁ ଗହଳିରେ ପଳେଇବା ଗୋଟେ ଟ୍ରାଭେରା ଭଡ଼ା କରିଦେବା ଆଉ ପଳେଇବା ହଁ ଛୋଟ ପିଲାମାନଙ୍କ ପାଇଁ ବାହାରେ ତ ରାଗ ମସଲାମସଲି ଥିବ ଖାଇ ପାରିବେନି ନା ଆଉ ଟିଫିନ୍ ନାଇଁ ଆମର ତ ଇଏ ବେଶୀ ଖାଉନି ବିସ୍କୁଟ୍ ହେରିକା ଧରିଦେଲେ ଚଳିଯିବ ହୁଁ ହୁଁ ହୁଁ କିଛି ନାଇଁ ତ ସେ ଭିତରେ ଘଣ୍ଟାଟେ ଦୁଇଘଣ୍ଟା ଲାଗିଯିବ ଯିବା ଆସିବା ଏମିତି ହେଇକରି ଚାରି ପାଞ୍ଚ ଘଣ୍ଟା

ହଁ ହଁ ରବିବାର ଦିନ ବାହାରିବା ତୁମେ ଗାଡ଼ି କର ଗାଡ଼ି ଭଡ଼ା କେତେ ନେଉଛି ତାକୁ ଭଲସେ ଛିଡ଼ାଅ ତା'ପରେ ମିଶିକି ସମସ୍ତେ ବାହାରିକରି ଯିବା କେତେ ଲେଖାଏଁ ପଡ଼ୁଛି ସମସ୍ତଙ୍କୁ କହିଲେ କିଏ କିଏ ବାହାରିବ କରିବ ଫାଷ୍ଟ ଗାଡ଼ି ଛିଡ଼ ଗାଡ଼ି କ'ଣ କ'ଣ ପଇସା ନେବ କି କରିବ ତା'ପରେ ମୁଁ ଘରେ ସମସ୍ତଙ୍କୁ କହିବି ଯିବା ହଁ ହଁ ନାଇଁ ବାହାରକୁ ଗଲେ ବାହାର ଦୁନିଆଁ ବିଷୟରେ ଶିଖିବେ ବି କିଛିଟା ହୁଁ ହୁଁ ହଁ ହଁ ନାଇଁ ନାଇଁ ମୁଁ ରାଜି ଅଛି ଆଉ ଚାଲ ଯିବା ଯଦି ରବିବାର ଦିନ ତୁମ ପିଲାମାନଙ୍କର ସ୍କୁଲ୍ ଥିବ ଆମର ତ ୟାର ସ୍କୁଲ୍ ଯାଉନି ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଁ ନାଁ ଏମିତି ଦୁଇଟା ତିନିଟା ଏମିତିରେ ବାହାରି ପଡ଼ିବା ହଁ ହଁ ହଁ ହଉ ରଖ ହଁ